ହ ଆଇନ୍ ବ୍ୟବସ୍ଥା ପକ୍ଷପାତ ମାନେ ପକ୍ଷପାତ ହେଉଛି ଗୋଟିକ ମାନେ ଆଇନ୍ ଦ୍ୱାରା ହିଁ ମାନେ କିଛି ପ୍ରୋବ୍ଲେମ୍ ବହୁତ ମାନେ ଜିନିଷ ସଲ୍ଭ ହେଉଛି ଆଉ ଆଇନ୍ ଦ୍ୱାରା ଲୋକ

ସମାଧାନ ମାନେ ଆଇନ୍ ଦ୍ୱାରା କିଛି ମାନେ ବହୁ ଜିନିଷ ସଲ୍ଭ ହେଉଛି କିନ୍ତୁ ବହୁତ ଜିନିଷ ସଲ୍ଭ ହଉନହିଁ ପକ୍ଷପାତ ହେଉଛି ଯେଉଁକି ସମାଜରେ ବଡ଼ ଲୋକ ତାଙ୍କୁ ପ୍ରାୟୋରିଟି ଅଧିକା ଦିଆଯାଉଛି ମାନେ ଗୋଟେ ଗରିବ ଗରିବ ଶ୍ରେଣୀ ଲୋକ ତାଙ୍କୁ ସମାଧାନ ଦିଆଯାଉନି ତ ମୋର ରିିକ୍ୱେଷ୍ଟ ଏତିକି କ'ଣ ଆଇନ୍ ଅଛି ମାନେ ସମସ୍ତଙ୍କୁ ଯେମିତି ସମ୍ମାନ ଦୃଷ୍ଟିରେ ଦେଖିବେ ମାନେ ମାନେ ସମାଧାନଟା ଯେମିତି ଆଜି ସମାଧାନ ହଉଥିବ ମାନେ ଯେମିତି ପ୍ରପର୍ଲି ସମାଧାନ ହଉଥିବ ସେଇ ଜିନିଷ ଟିକେ ଧ୍ୟାନ ଦେବା ଦରକାର